ମୁଇଁ ଗୁଟେ ବ୍ୟବସାୟ କର୍ସିଁ ଆମର୍ ଗାଁରେ ମୁଇଁ ଗୁଟେ ଛୋଟ୍ କିିରାନା ଦୋକାନ୍ଟେ ଦେଇଛେ ସେ କିରାନା ଦୋକାନ୍ରେ ମତେ ବହୁତ୍ ମିଲୁଚେ ବେପାର୍ ହଉଚେ ଆଉ ସେଥି ମୁଇଁ ବହୁତ୍ ଲାଭ୍ ପାଉଚେ ଛୋଟ୍ଟେ ଦେଇଥିଲିଁ ଏବେ ବହୁତ୍ ବଡ଼୍ ଲାଭ୍ଟେ ପଉଚେ ତାପରେ ବଡ଼୍ ବ୍ୟବସାୟ ବି ବଢ଼ିଗଲାନ ଛୁଟ୍ଟେ ମୁଇଁ ଦୋକାନ୍ ଦେଇଥିଲି ଆଘ ବ୍ୟବସାୟରେ ମୁଇଁ ବହୁତ୍ଟେ ଜିନିଷ୍ କରୁଥିଲି ଯେନ୍ତାକି ସବୁ ସମାନ୍ ଭରିିଚେ ମୁଇଁ ବ୍ୟବସାୟରେ ଛୋଟ୍ ଦୁକାନ୍ରେ ମୁଇଁ ବହୁତ୍ ସମାନ୍ ଭରିଥିଲି ଏବେ ମତେ ବହୁତ୍ ବେନିଫିଟ୍ ମିଲ୍ଲାନ ବଢ଼ିତେଲ୍ ଯାଉଛେ ଛୋଟ୍ଟେ ଦେଇଥିଲି ଛୋଟ୍ରୁ ବଡ଼୍ ହେଇଗଲାନ ଆଉ ବେନିଫିଟ୍ ବି ବଢ଼ିତେଲ୍ ଯୋଉଛେ ଟିକେ ଟିକେ କରି ବହୁତ୍ ବଢ଼ୁଛେ ଛୋଟ୍ ହେଇକିଥିଲା ଆଗ୍ରୁ ଏବେ ବଢ଼ିଗଲାନ ମୁଇଁ ବ୍ୟବସାୟ କରିଥିଲି ଆଉ